ବଗିଚାଟି ଆରମ୍ଭ କଲେ ପ୍ରଥମେ ଆମକୁ ଛୋଟ ଛୋଟ ଚାରା ରୋପଣ କରିବାକୁ ପଡ଼ିବ ଯାହା ଦରକାରୀ ଚାରା ବଗିଚାରେ ଆମେ ଲଗାଇବା ଲଗାଇଲେ ଫୁଲ ହେବ ଫଳ ହେବ ଯାହା ଆମ ପରିବାପତ୍ର ପନିପରିବା ଯାହା ଆମ ହାତ ପାହାଁନ୍ତାରେ ମିଳିବ ବଜାରରେ ମିଳୁଥିବା ସମସ୍ତ ପରିବା ପନିପରିବା ମାନେ ବିଭିନ୍ନ ପ୍ରକାର ରାସାୟନିକ ସାର ମାଧ୍ୟମରେ ଉତ୍ପନ୍ନ କରନ୍ତି ଆମେ ବଗିଚାଟି କରି ସମ୍ପୂର୍ଣ୍ଣ ଭାବରେ ଅର୍ଗାନିକ ପଦ୍ଧତିରେ ବଗିଚାଟେ କଲେ ବଗିଚାଟାଏ କଲେ ସେଇଠୁ ଯାହା ହେବ ଆମ ହାତ ପାହାଁନ୍ତାରେ ଆମେ ତା'କୁ ପାଇ ପାରିବା ହାତ ପାହାଁନ୍ତାରେ ଆମେ ସମସ୍ତ ପନିପରିବା ପାଇ ପାରିବା ଯାହା ଆମ ସ୍ୱାସ୍ଥ୍ୟ ପକ୍ଷେ ଭଲ ବାହାରେ ଯେଉଁ ପନିପରିବା ମିଳୁଛି ତାହା ରାସାୟନିକ ପଦ୍ଧତିରେ ହେଉଛି ସମ୍ପୂର୍ଣ୍ଣ ଅର୍ଗାନିକ ପଦ୍ଧତିରେ କଲେ ଆମକୁ ତା'ର ସୁଫଳ ମିଳିବ ସ୍ୱାସ୍ଥ୍ୟ ଭଲ ରହିବ ବାରମ୍ବାର ବିଭିନ୍ନ ପ୍ରକାର ରୋଗ ବେମାରରେ ପଡ଼ିବା ନାହିଁ ତେଣୁ ଆମେ ଗୋଟେ ବଗିଚାଟେ କରିବା ଏହି ବଗିଚାରେ ଆମର ଆବଶ୍ୟକୀୟ ପନିପରିବା ଯାହା ଯାହା ଦରକାର ଆମେ ସେଇଠୁ କରିବା ଏ ବଗିଚାରେ କରିବା ଦ୍ୱାରା କିଛି ନହେଲେ ସନ୍ଧ୍ୟା ସକାଳେ ଆମେ ବଗିଚାରେ ଚାରା ବା ଗଛଗୁଡ଼ିକର ଯତ୍ନ ନେବା ଯତ୍ନ ନେଲେ ଆମକୁ ଗୋଟେ ମାନସିକ ସ୍ତରରେ ଶାନ୍ତି ଲାଗିବ ଯେ ମୋର ହାତ ତିଆରି ବଗିଚାରୁ ମୋର ଆବଶ୍ୟକୀୟ ଜିନିଷ ମୁଁ ପାଇ ପାରୁଛି